ହ୍ୟାଲୋ ହଁ ମୁଁ ଶେଷମୋହନ ପରିଡ଼ା କହୁଚି ଶତାବ୍ଦୀ ରେଷ୍ଟୁରାଣ୍ଟ ତ ମୋ'ର କିଛି ଚାଇନିଜ୍ ଖାଦ୍ଯ ମଗାଇବାର ଥିଲା ଆପଣ ଆଣି ଟିକେ ପହଞ୍ଚେଇଦେବେ ଆମରି ହେଲା ଭାତ ଡାଲି ଚାଓମିନ୍ ପିସ୍ତା କାତସ ମୋମୋ ହଁ ଡାଲି ଆଣି ପହଞ୍ଚେଇଦିଅ ଆମରି ଆଡ୍ରେସଟା ହେଲା କୁନ୍ଦା ପଞ୍ଚାୟତ କେନ୍ଦୁପଡ଼ା ଗ୍ରାମରୁ ଶହେ ତେଇଶି ନମ୍ବର ଘର ନମ୍ବର ହଁ ହେଉ ଧନ୍ୟବାଦ ଧନ୍ୟବାଦ